ଅଠେଇଶି ଜାନୁଆରୀ ଦୁଇ ହଜାର ଚାରି ସତେଇଶି ଫେବୃଆରୀ ଦୁଇ ହଜାର ଛଅ ପନ୍ଦର ମାର୍ଚ୍ଚ ଦୁଇ ହଜାର ଆଠ ସତର ସେପ୍ଟେମ୍ବର ଦୁଇ ହଜାର ବାର ଉଣେଇଶି ଡ଼ିସେମ୍ବର ଦୁଇ ହଜାର ସତର